ଇତିହାସରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟକୁ ମୁଁ ନିଜେ ସାତ ବର୍ଷରୁ ଆଠ ବର୍ଷ ତଳେ ନିଜେ ହିଁ ଅନୁଭବ କରିଛି ଗୋଟିଏ ବାତ୍ୟା ଆସିଥିଲା ବାତ୍ୟାର ନାମ ଥିଲା ଫନି ସେହି ଫନିରେ ଏତେ ମାତ୍ରାରେ ପବନ ଏବଂ ଝଡ଼ି ବର୍ଷା ହୋଇଥିଲା ଯେ ଗଛପତ୍ର ଘରଦ୍ଵାର ଏବଂ ଜୀବଜନ୍ତୁ ସ୍କୁଲ କଲେଜ ମେଡ଼ିକାଲ ସବୁକୁ ଭାଙ୍ଗି ରୁଜି ଦେଇଥିଲା ଭାଙ୍ଗି ରୁଜି ଦେଇଥିବାରୁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଲେ ଏବଂ ସେଥିମଧ୍ୟରୁ ଲୋକ ମାନଙ୍କର କରିଥିବା ଫସଲ ମଧ୍ୟ କ୍ଷୟକ୍ଷତି ହୋଇଯାଇଥିଲା ଯାହା ଦ୍ଵାରା କି ଲୋକମାନେ ଖାଦ୍ୟ ଶସ୍ୟ ପାଇ ପାରିଲେ ନାହିଁ ଏମିତିକି ସେମାନଙ୍କର ଦୁର୍ଭିକ୍ଷ ବି ଦେଖାଗଲା ନିଜେ ନ ଖାଇ ନ ପିଇ ପେଟରେ ଓଦା କନା ପକାଇ ସେମାନେ ସେମାନଙ୍କର ପେଟକୁ ସମ୍ଭାଳି ରଖିଥିଲେ ଏବଂ କିଛି ଲୋକ ମଧ୍ୟ ଅଛନ୍ତି ସେଥିରୁ ମୃତ୍ୟୁବରଣ ବି କରିଗଲେ ମେଡ଼ିକାଲରୁ କୌଣସି ସୁବିଧା ପାଇଲେନି ସରକାରୀ ବେସରକାରୀ ସଂସ୍ଥା ସବୁକୁ ନଷ୍ଟ କରିଦେଇଥିଲା କୌଣସି ଲୋକଙ୍କର ରୋଗ ହେବାରୁ ସେମାନେ ମେଡ଼ିକାଲ ପାଇ ଯାଇପାରିଲେ ନାହିଁ ସେମାନେ ବହୁତ ମାତ୍ରାରେ ହନ୍ତସନ୍ତ ହେଲେ ଏବଂ ମୃତ୍ୟୁବରଣ ବି କରିଗଲେ